ମୁଁ ସରକାରଙ୍କୁ ସ୍ତାନୀୟ ପ୍ରତିନିଧିଙ୍କ ବିଷୟରେ କିଛି କହିପାରିବି ବିଧାୟକା ବିଜେପି ମିନାକ୍ଷୀ ସିଂ ଆମର ଆମର ବିଧାୟକ ବିଧାୟକ ଆମେ ବହୁତ ବିପୁଳ ସଂଖ୍ୟାରେ ଜଟଣୀ ଖୋର୍ଦ୍ଧା ପଞ୍ଚାୟତ ସବୁପ୍ରକାର ଭୋଟ ଦେଇ ତାଙ୍କୁ ଜୟଯୁକ୍ତ କରାଇଛୁ କିନ୍ତୁ ତାଙ୍କର ଆମ ଆମ ପାଇଁ ଅଚିହ୍ନା ମୁହଁ ଆମେ ଦିନକ ପାଇଁ ହେଲେ ତାଙ୍କୁ ଦେଖି ନାହୁଁ ସିଏ ସବୁପ୍ରକାର ସୁବିଧା କରିଦେବି କହି କିଛି କରିପାରିନାହାନ୍ତି ତେଣୁକରି ଆମେ ତାଙ୍କୁ ଦେଖିନାହିଁ କୌଣସି ନାରୀମାନଙ୍କ ପାଇଁ ବି କିଛି ସୁଯୋଗ ଦେଇନାହାନ୍ତି କିଛି କରୁନାହାନ୍ତି ତେଣୁ କରି ଆମେ ତାଙ୍କ ବିଷୟରେ କିଛି ସେତେ ଜାଣିନାହୁଁ ଆମର ସରପଞ୍ଚ ଅହଲ୍ୟା ନାୟକ ଆମ ପାଇଁ ସବୁ କିଛି ସୁବିଧା କରିଛନ୍ତି ଯାହାକି ବାର୍ଦ୍ଧକ୍ୟ ଭତ୍ତା ବିଧବା ଭତ୍ତା ସମସ୍ତଙ୍କ ପାଇଁ ସୁବିଧା କରିଛନ୍ତି ଘର ଘରକେ ବୁଲି ପାଣି ପାଣିର ସୁବିଧା କରୁଛନ୍ତି ଲୋକମାନେ ଯାହାକି ତାଙ୍କ ପ୍ରତି ଖୁସି ଅଛନ୍ତି ସିଏ ସମସ୍ତଙ୍କ ପାଇଁ ରାସ୍ତାଘାଟ ଭଲମନ୍ଦ ସବୁ କିଛି ସୁବିଧା କରିବାପାଇଁ ପ୍ରତିଶ୍ରୁତି ଦିଅନ୍ତି ଏବଂ କରନ୍ତି